ଆମ ଘରେ ରୋଷେଇରେ ବିଶେଷକରି ରସ ହାଣ୍ଡି ରସ କଢ଼ା ଏବଂ ଅଳ୍ପ କିଛି ଷ୍ଟିଲ୍ର ବାସନ ବ୍ୟବହାର କରାଯାଏ ଖାଇଲା ବେଳେ କଂସା ପିତଳ ବାସନରେ ବା ତମ୍ବା ଗ୍ଲାସ୍ କଂସା ପିତଳ ବ୍ୟବହାର କରାଯାଏ ରୋଷେଇ ପାଇଁ ଅଧିକ ଦିନ ଯିବା ଏବଂ ହାଲକା ହେବା ଏ ଦୃଷ୍ଟିକୋଣରୁ ରସ ଜିନିଷ ବ୍ୟବହାର କରନ୍ତି ଖାଇବାରେ କଂସା ପିତଳର ବାସନ ବ୍ୟବହାର କରନ୍ତି ତନ୍ମଧ୍ୟରେ ଅନେକ ଲାଭ ମିଳିଥାଏ ଯେଉଁଥିରେ ଷ୍ଟିଲ୍ରେ ପ୍ଲାଷ୍ଟିକ୍ରେ ଶରୀର ପାଇଁ କ୍ଷତିକାରକ ହୋଉଥିଲା ବେଳେ କଂସା ପିତଳରେ ତାହା ନଥାଏ ସାଧାରଣ ଉଦାହରଣ ଯଦି ପ୍ଲାଷ୍ଟିକ୍ ବୋଟଲ୍ରେ କିଛି ସମୟ ପାଣି ରଖିଦିଆଯାଏ ସେ ପାଣିର ରୂଣତ୍ମାକ ମାନ ନଷ୍ଟ ହୋଇ ଯାହା ଏକ ପ୍ରକାର ବିଶାକ୍ତରେ ପରିଣତ ହୁଏ ପ୍ଲାଷ୍ଟିକ୍ ବୋତଲ୍ର ପାଣି ପିଇଲେ ଗ୍ୟାଷ୍ଟ୍ରିକ୍ର ବହୁ ପରିମାଣର ସମ୍ଭାବନା ଥାଏ ଯଦି ତା' ପ୍ରତିବଦଳରେ ଆମେ ତମ୍ବାର ଜଗ୍ ବା ବାଲ୍ଟି୍ ବ୍ୟବହାର କରିବା କଂସା ପିତଳ ଗ୍ଲାସ୍ ବ୍ୟବହାର କରିବା ତମ୍ବା ଗ୍ଲାସ୍ ବ୍ୟବହାର କରିବା ଆମକୁ ଗ୍ୟାଷ୍ଟ୍ରିକ୍ରୁ ଅନେକ ପରିମାଣର ସୁଫଳ ମିଳିବ